ମୋତେ ସୋସିଆଲ ମିଡ଼ିଆରେ ଭିଡ଼ିଓ ବନେଇବାକୁ ବହୁତ ଭଲ ଲାଗେ ଆଉ ମୁଁ ଭିଡ଼ିଓ ବନଉଛି ମଧ୍ୟ ଆଉ ଭିଡ଼ିଓ ବନେଇଲାବେଳେ ବାର୍ ବାର୍ ଭିଡ଼ିଓ ଖରାପ ମଧ୍ୟ ହୋଇଥାଏ ତ କେଉଁ ଭିଡ଼ିଓ ଭଲ ମଧ୍ୟ ହୋଇଥାଏ ଆଉ ସେ ଭିତରୁ ଆମେ ବାଛିକି ଭିଡ଼ିଓଟା ଆମେ ପୋଷ୍ଟ କରୁ ସେଇଠି ତ ସେ ଭିଡ଼ିଓ ବି କିଛି ତ ମଜାଦାର ଭିଡ଼ିଓ ଲାଗେ କିଏ ତ ଭଲ କମେଣ୍ଟ କରନ୍ତି ସେ ଭିଡ଼ିଓରେ ଆଉ କିଏ ତ ଖରାପ କମେଣ୍ଟ ମଧ୍ୟ କରନ୍ତି କିଏ ଜୋକ୍ ମଧ୍ୟ କରନ୍ତି ତ କିଏ ହସିଲା ଭଳିଆ କମେଣ୍ଟ ମଧ୍ୟ କରନ୍ତି ଆଉ ସେସବୁ କମେଣ୍ଟ ପଢ଼ିକି ବି ବହୁତ ହସ ଲାଗେ ଖୁସି ଲାଗେ ଆଉ ମଜା ବି ଲାଗେ ସେସବୁ କମେଣ୍ଟ ପଢ଼ିକି ଆଉ ଏ କମେଣ୍ଟ ପଢ଼ିବା କି ଆଉ ବହୁତସାରା ଲାଇକ୍ ପାଇକି ଭିଡ଼ିଓ ମଧ୍ୟ କରିବାକୁ ଆଗ୍ରହ ବଢ଼ିଥାଏ